ଓଡ଼ିଶା ଓଡ଼ିଶାର ମୂଲ କଲା ବା କ'ଣ ହ ହସ୍ତଶିଳ୍ପ କ'ଣ ଯେନ୍ତାକି ଆମେ ହାାତରେ ତିଆରି କର୍ସୁଁ ଶାଢ଼ୀ ବୁନବାରଟା ଶାଢ଼ୀ ବୁନସୁଁ ବନାସୁଁ ଚିତ୍ରାଙ୍କନ କର୍ସୁଁ ତାପରେ ଗଲା ଯେ କଲର୍ କର୍ସୁଁ ତାପରେ ଡ୍ରଇଂ ବନାସୁଁ ତା'ପରେ ଆମେ ଇଟା କରସୁଁ ମ୍ୟାଟ୍ ଇ୍ କିରି ଇଟ୍ ଇଟ୍ ବନାସୁ ଇଟା ବନାସୁଁ ଇଟା ବନାସୁଁ ଆମେ